ଆମେ ହେଉଛୁ ଦେଶୀ ପିଲା ଏବଂ ଆମେ ପିଲାବେଳେ ମୁଁ ମୋ ଅଜାଙ୍କ ସାଙ୍ଗରେ ନଈ ପୋଖରୀ ଇତ୍ୟାଦିକୁ ଯାଏ ଗାଧେଇବାକୁ ଜେଜେଙ୍କ ସାଙ୍ଗରେ ଏବଂ ଜେଜେ ଟିକେ ଟିକେ ମୋତେ ପହଁରା ଶିଖେଇ ଦେଉଥିଲେ ଏବଂ ଟିକେ ବଡ଼ ହେଲା ପରେ ସାଙ୍ଗମାନଙ୍କ ସାଙ୍ଗରେ ଯାଇକି ନଈ ପୋଖରୀରେ ଆମେ ଗାଧାଉ ଗାଧେଇବାରୁ ଘଣ୍ଟାଏ ଦୁଇ ଘଣ୍ଟା ଏମିତି ଆମେ ନଈରେ ଗାଧଉଥିବୁ ଗାଧୋଇ ଗାଧୋଇକି ଆସିଲା ପରେ ଆମ ଦେହ ଧଳା ହେଇଯାଏ ଏବଂ ଆଖି ନାଲି ହେଇଯାଏ ବା ଘରେ ବାପା ବହୁ ବହୁତ ପାଟି କରନ୍ତି ଗାଳି ଗୁଲଜ କରନ୍ତି ଏବଂ ମାଡ଼ ବି ମାରନ୍ତି ମୁଁ ମୁଁ ସେ କଥାକୁ ଧ୍ୟାନ ନଦେଇ ମୁଁ ସବୁବେଳେ ନଈକି ଗାଧୋଇବାକୁ ଯାଏ ସାଙ୍ଗମାନଙ୍କ ସାଙ୍ଗରେ ଏବଂ ମୋତେ ଗାଧେଇବାକୁ ବହୁତ ଭଲଲାଗେ ତେଣୁକରି ମୁଁ ସବୁବେଳେ ନଈକୁ ଯାଇ ଗାଧେଇବା ପାଇଁ ଏବଂ ମୁଁ ସମୁଦ୍ରକୁ ବି ପହଁରିକି ଆମେ ପାର କରିଦେବୁ ଏହି ସୁଇମିଂ ବ୍ୟବସ୍ଥାକୁ ଆମେ ପିଲାମାନଙ୍କୁ ଶିଖଉଛୁ ଏବଂ ଆମ ଗାଁରେ ଯେଉଁ ଛୋଟ ଛୋଟ ପିଲା ଅଛନ୍ତି ତାଙ୍କୁ ଆମେ ସାଙ୍ଗରେ ନେଇକି ପହଁରା ଶିଖଉଛୁ ଏବଂ ସେ ବି ଆଗାମୀ ଅଧ୍ୟାୟରେ ଆମପରି ଏମିତି ପହଁରି ସୁଇମିଂ ସୁଇମିଂ ଷ୍ଟ୍ରୋଗରେ ଏମିତି ଯାଇ ଗାଧୋଇବେ ଏବଂ ତାଙ୍କୁ ଆମେ ପହଁରା ବି ଭଲଭାବରେ ଶିଖେଇ ଦେଉ